ଆଜି କାଲି ଦୁନିଆରେ ତ ସବୁ ସମ୍ଭବ ହୋଇପାରୁଛି ଆମ ଗ୍ରହର ଲୋକମାନେ ଅନ୍ୟ ଗ୍ରହକୁ ଯାଇପାରୁଛନ୍ତି ତେଣୁ ଅନ୍ୟ ଗ୍ରହରେ ମଧ୍ୟ ଜୀବନ ଅଛି ବୋଲି ମୁଁ ଭାବୁଛି କାହିଁକିନା ଆଜିକାଲି ମଙ୍ଗଳ ଗ୍ରହକୁ ରକେଟ୍ ପଠାଇବା ଏ ସବୁ ଅନ୍ୟ ପ୍ରକାରର ସବୁ ବୈଜ୍ଞାନିକମାନେ ଯିବା ଆସିବା ମଧ୍ୟ କରୁଛନ୍ତି